ବ୍ୟାଙ୍କ ଏବଂ ବୀମା ଆମର ସମ୍ପତ୍ତିକୁ ସୁରକ୍ଷା ଦେବାରେ ଏବଂ ରିକ୍ସକୁ ସହଜ କରିବାର ଉପାୟ ବଦଳାଉଛି କି ହଁ ବଦଳାଉଛି ଆଗରେ ଲୋକମାନେ ନିଜର ଟୀପ ଚିହ୍ନ ଦେଇ ବ୍ୟାଙ୍କରୁ ପଇସା ଜମା କରୁଥିଲେ ବା ଉଠାଉଥିଲେ ଆଉ ଏବେ ବ୍ୟାଙ୍କ ଆମ ଆମ ପାଇଁ ଗୋଟଏ ଗୋଟିଏ ପଦ ଆଗକୁ ଗଲା ଆଉ ଏବେ ଟୀପ ଚିହ୍ନ ଟୀପ ଚିହ୍ନ ଦେଇ ବ୍ୟାଙ୍କରୁ ପଇସା ଉଠୁଛନ୍ତି ବା ଜମା କରୁଛନ୍ତି ଓଟିପିର ପ୍ରଚଳନ ହେଉଛି ଯେ ଆମେ ଯଦି ଯାହାକୁ ଓ ଟି ପି ଦେବା ନାହିଁ ସେ ଆମ ବ୍ୟାଙ୍କ ଖାତାରୁ ଟଙ୍କା ଉଠାଇପାରିବ ନାହିଁ ସିକ୍ସଟି ସେଭେନ୍